ହଁ ମୋର ଗୋଟିଏ ବ୍ୟବସାୟ ଅଛି ଧୂପକାଠି ଗୋଟିଏ ଫ୍ୟାକ୍ଟ୍ରି କରିଛି ମୁଁ ମୋତେ ସରକାରଙ୍କ ତରଫରୁ ସେଇଟା ଆସିଥିଲା ମହିଳାମାନଙ୍କ ପାଇଁ ଶିକ୍ଷା କରିବାକୁ ଆଉ ମୁଁ ସେହି ଶିଖି ସେଇଠି ଏବେ ନିଜ ଘରେ ଗୋଟିଏ ଫ୍ୟାକ୍ଟ୍ରି ତିଆରି କରି ଧୂପକାଠି ତିଆରି କରୁଛି ଆଉ ଚାରି ପାଞ୍ଚ ଜଣ ମହିଳାଙ୍କୁ ମଧ୍ୟ ରଖିଛି ସେମାନେ ମଧ୍ୟ ରୋଜଗାର ସକ୍ଷମ ହେଇପାରୁଛନ୍ତି ଯାହାପାଇଁ ସେମାନେ ଦୁଇ ପଇସା ମଧ୍ୟ ରୋଜଗାର କରିପାରୁଛନ୍ତି ଆଉ ମୁଁ ବି ରୋଜଗାର କରିପାରୁଛି ଧୂପକାଠି ଭଲ ବ୍ୟବସାୟ ମଧ୍ୟ ଚାଲିଛି